ଗୋଟେ ମନୁଷ୍ୟ ଜୀବନରେ କ୍ରୀଡ଼ାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଖେଳକୁଦ କରିବା ଦ୍ୱାରା ମନ ପ୍ରଫୁଲ୍ଲିତ ସହିତ ଶାରୀରିକ ଏବଂ ମାନସିକ ଚିନ୍ତାଧାରାର ପରିବର୍ତ୍ତନ ହେବା ସହିତ ମାନସିକ ଚିନ୍ତାଧାରା ଓ ଶାରୀରିକ ଚିନ୍ତାଧାରା ଭଲ ରହିଥାଏ ଆମ ଅଞ୍ଚଳରେ ବି ଲୋକମାନେ ଖେଳକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଅନ୍ତି ଏବଂ ଆମେମାନେ ବି ଦେଉ ହକି ଆମର ରାଷ୍ଟ୍ର ଖେଳ ହକିରେ ଆମର ଦିଲ୍ଲୀପ୍ ତିର୍କୀ ସେ ହେଉଛନ୍ତି ଆମର ଆଦର୍ଶ ଏବେ ପୁରୁଷ ହକି ସହିତ ମହିଳା ହକିକୁ ବି ମଧ୍ୟ ଗୁରୁତ୍ୱ ଦିଆଯାଉଛି ବିଭିନ୍ନ ସ୍ଥାନ ବିଭିନ୍ନ ଜାଗାରେ ଏବେ ହକି ଖେଳକୁ ମାନ୍ୟତା ଦେବା ସହିତ କେମିତି ହକି ଖେଳକୁ ଆମେ ଆଗକୁ ନେଇ ଯାଇପାରିବୁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ଏହା ଉପରେ ପ୍ରାଧାନ୍ୟ ଦେଇଛନ୍ତି ନିକଟରେ ଆମର ରାଉରକେଲାରେ ଏକ ହକି ଖେଳ ହେଉଥିଲା ସେଥିରେ ମହିଳା ହକି ଖେଳାଳି ଅଂଶଗ୍ରହଣ କରିଥିଲେ ତତ୍ସହିତ ହକି ଖେଳକୁ ମାନ୍ୟତା ଦେବା ସହିତ ଆହୁରି ଆଗକୁ ନେବା ପାଇଁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ ପ୍ରଚେଷ୍ଟା କରିଛନ୍ତି ଆମେମାନେ ମଧ୍ୟ ଆମ ବ୍ଲକ୍ରେ ଆମ ପଞ୍ଚାୟତରେ ଆମ ଗାଁରେ ଏହି ହକି ଖେଳକୁ ଆମେ ପ୍ରାଧାନ୍ୟ ଦେଉଛୁ ଯାହାଦ୍ଵାରା ଆଗକୁ ପିଲାମାନେ ହକି ଖେଳିବା ପାଇଁ ଆଗକୁ ବାହାରି ପାରିବେ ଏବଂ ବିଶେଷ କରି ଆମ ଅଞ୍ଚଳରେ ସ୍କୁଲ୍ ହାଇସ୍କୁଲ୍ରେ କିଛି ଛାତ୍ରୀମାନଙ୍କୁ ଏହି ହକି ଖେଳ ଉପରେ ଟ୍ରେନିଙ୍ଗ୍ ତାଙ୍କୁ ଦିଆଯାଉଛି ଆଗକୁ ସେମାନେ ଏହି ହକି ଖେଳକୁ ଆଗକୁ ନେଇ ଆମ ମୟୂରଭଞ୍ଜ ଜିଲ୍ଲାର ଗର୍ବ ଆଉ ଗୌରବ ହୋଇପାରିବେ ସେଥିପ୍ରତି ଆମ ଅଞ୍ଚଳର ବିଭିନ୍ନ ହକି ଖେଳାଳି ଅଛନ୍ତି ସେମାନଙ୍କ ଦ୍ଵାରା ଆମେ ଅନୁପ୍ରାଣିତ ହୋଇ ଏହି ଖେଳକୁ ଆଗକୁ ନେବା ପାଇଁ ଆମେ ପ୍ରଚେଷ୍ଟା ଜାରି ରଖିଅଛୁ